ଓଡ଼ିଶା ଏକ ରାଜ୍ୟ ଏହାକି ମୁନି ଋଷିମାନଙ୍କୁ ନେଇ ଗଠିତ ହୋଇଥିବାର ଏକ ଗ୍ରନ୍ଥ ଶାସ୍ତ୍ରରେ ଓଡ଼ିଶା ଏକ ଅନ୍ୟତମ ଅନ୍ୟତମର ନା ଓଡ଼ିଶା ସଂସ୍କୃତି ରହିଅଛି ସବୁକିଛି ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଆମେ ଓଡ଼ିଆ ଭଲସେ କହିପାରୁ ଲେଖିପାରୁ ଜାଣି ହିଁ ପାରୁ କିନ୍ତୁ ବିଦେଶ ଗଲାବେଳେ ଗୋଟେ ଯେତକ ଭାଷା ଅଛି ଓଡ଼ିଆ ଏକ ଅନ୍ୟତମ ଭାଷା ଓଡ଼ିଶାରେ ଏକ ନିଆରା ସାଂସ୍କୃତିକ ରହିଅଛି ଆମର ପୁରୀ ଜଗନ୍ନାଥ ମନ୍ଦିର ତାଙ୍କର ଏକ ଇଏ ପୁରୀର ଅନ୍ୟତମ ସାଂସ୍କୃତିକ ଅଛି ଆମର ଯେମିତି ରଥଯାତ୍ରା ହେଲେ ସେ ଗୋଟେ ପର୍ବ ଓଡ଼ିଶାର ଏକ ଅନ୍ୟତମ ପର୍ବ ସମସ୍ତିଙ୍କ ପାଇଁ ଓଡ଼ିଆର ଯେତକ ଭାଷା ଲେଖା ପ୍ଲସ୍ ସବୁକିଛି ମୁନି ଋଷିଙ୍କମାନଙ୍କ ଦ୍ୱାରା ହୋଇଥିବା ଏକ ଗ୍ରନ୍ଥରୁ ଆସିଅଛି ଓଡ଼ିଶା ବହୁତ କିଛି ଆଗରେ ଅଛି ସାଢ଼େ ଚାରି କୋଟି ଲୋକଙ୍କୁ ନେଇ ଓଡ଼ିଶାର ଯେତକ ପର୍ବ ଅଛି ଅନ୍ୟତମ ହେଉଛି ରଥଯାତ୍ରା ସେ ରଥଯାତ୍ରାରେ ସାଢ଼େ ଚାରି କୋଟି ଲୋକ ଏକାଠି ହୋଇଥାନ୍ତି ପିଠାପଣା ମଉଜ୍ ମସ୍ତି ସବୁକିଛି ଚାଲିଥାଏ